ଆମ ଘରେ ବିଭିନ୍ନ ପ୍ରକାର ଗୃହପାଳିତ ପଶୁଙ୍କୁ ଆମେ ରଖିଛୁ ଏବଂ ସେମାନଙ୍କ ମଧ୍ୟରେ ଗାଈମାନଙ୍କୁ ଆମେ ଭଲ ଭାବରେ ଯତ୍ନ ନେଉଛୁ ଯେପରିକି ଆମେ ସନ୍ଧ୍ୟାରେ ଏବଂ ସକାଳେ ଦି ଓଳି ଗାଈ ଗୋବରକୁ ଭଲ ଭାବରେ ପରିସ୍କାର କରି ଏବଂ ପଶୁମାନଙ୍କୁ କିପରି ଭାବରେ ଭଲ ଖାଦ୍ୟ ଦିଆଯାଇପାରିବ ସେମାନଙ୍କର ଯତ୍ନ ମଧ୍ୟ ନେଇଥାଉ ଏବଂ ସେ ଆମ ପୂର୍ବପୁରୁଷରେ ମାନେ ଆମ ଜେଜେମା' ଜେଜେବାପା ଯେଉଁମାନେ ଥିଲେ ସେମାନେ ମାନେ ପରାମର୍ଶ ଦିଅନ୍ତି କି ଆମେ କିପରି ଭାବରେ ଗୋବରକୁ ନେଇକି ଗୋଟିଏ ଜାଗାରେ ଏକାଠି କଲେ ସେଥିରୁ ଆମେ କେମିତି ବା ଖତ ପାଇ ପାରିବା ସେ ବିଷୟରେ କୁହନ୍ତି ଖତ ଖତ ଦ୍ଵାରା ଆମେ ଚାଷ ଜମିରେ ପକାଇଲେ ଆମର ଭଲ ଚାଷ ମଧ୍ୟ ହୋଇଥାଏ ଏସବୁ ବିଷୟରେ ଆମ ଜେଜେମା' ଜେଜେବାପାମାନେ ପରାମର୍ଶ ଦେଇଥାନ୍ତି